ଯେଉଁମାନେ ବଗିଚା କାମ ଆରମ୍ଭ କରୁଛନ୍ତି ସେମାନଙ୍କ ପାଇଁ ମୋର ଟିପ୍ସ୍ ହେଲା ପ୍ରଥମେ ଆପଣଙ୍କ ପାଖରେ ଯଦି ଜାଗା ଅଛି ଆପଣ ତା'ହେଲେ ସେହି ଜମିରେ ଆପଣ ବଗିଚା କାମ କରିପାରିବେ ଯଦି ଆପଣଙ୍କ ପାଖରେ କିଛି ଜାଗା ବି ନାହିଁ ଆପଣ ଛାତ ଉପରେ ଗଛ ଲଗେଇ ପାରିବେ କୁଣ୍ଡ ସାହାଯ୍ୟରେ ଯାହା ଆଉ ଗଛମାନଙ୍କୁ ମାଟି ଭଲ ମାଟି ଆଉ କିଛି ସାର ଦେବା ଦରକାର ଯାହା ଫଳରେକି ଗଛ ସୁସ୍ଥ ସବଳ ହୋଇ ବଢ଼ିଥାଏ ଆଉ ପୋକ ଲାଗିବା ଦ୍ଵାରା ପୋକମରା ଔଷଧ ମଧ୍ୟ ଆମେ ପକାଇ ପାରିବା ଯାହା ଫଳରେକି ଗଛରୁ ପୋକଗୁଡ଼ିକ ସବୁ ମରିଯାଇଥାନ୍ତି ଆଉ ପ୍ରତ୍ୟେକ ଦିନ ସକାଳେ ଏବଂ ସନ୍ଧ୍ୟାବେଳେ ଦୁଇଥର ପାଣିଦେବା ଆବଶ୍ୟକ ଶୀତଦିନେ ଗୋଟେ ଥର ପାଣିଦେବା ଆବଶ୍ୟକ କାରଣ ଶୀତଦିନେ ଏତେ ଖରା ହୋଇନଥାଏ ଯାହା ଫଳରେକି ମାଟି ଶୁଖି ନଥାଏ ଆଉ ପାଣି ଅଧିକ ଦେବା ଦ୍ଵାରା ସେ ଗଛର ମୂଳ ପଚାଇ ଦେଇଥାଏ ଫଳରେ ଗଛଟି ନଷ୍ଟ ହୋଇଯାଇଥାଏ ତେଣୁ ଆମେ ଖରାଦିନେ ଅଧିକ ଟାଇମ୍ ପାଣିଦେବା ଦରକାର ଶୀତଦିନେ ବହୁତ ଅଳ୍ପ ପାଣିଦେବା ଦରକାର ଯାହା ଫଳରେକି ଗଛଟି ସୁସ୍ଥ ସବଳ ହୋଇ ବଢ଼ିପାରିବ ଓ ଆମକୁ କିଛି ଫୁଲ ଫଳ ଆପଣ ଯେଉଁ ବି ଗଛ ଲଗେଇଥିବେ ଫୁଲ ଫଳ ପ୍ରଦାନ କରିବାରେ ସେ ମଧ୍ୟ ସହାୟକ କରିବ